ଆମେ ଓଡ଼ିଶାରେ ରହୁଛୁ ସେଥିପାଇଁ ଓଡ଼ିଆ ଭାଷା ନିହାତି ଶିଖିବା ଦରକାର ପିଲାମାନଙ୍କୁ ମଧ୍ୟ ଓଡ଼ିଆ ଭାଷା ଶିଖାଇବା ଦରକାର କାହିଁକିନା ସେମାନେ ପାଠ ପଢ଼ିବେ ଓଡ଼ିଆ ଭାଷା ନ ଶିଖିଲେ ପାଠ ପଢ଼ିପାରିବେ ନାହିଁ ସେଥିପାଇଁ ଓଡ଼ିଆ ଭାଷା ଶିଖିବା ନିହାତି ଦରକାର ଆମେ ଲୋକମାନଙ୍କ ସାଙ୍ଗରେ କଥାବାର୍ତ୍ତା ହେବା ପାଇଁ ବି ଅସୁବିଧା ହେବ ଓଡ଼ିଆ ଭାଷା ନ ଶିଖିଲେ ସେଥିପାଇଁ ଓଡ଼ିଆ ଭାଷା ଶିଖିବା ନିହାତି ଦରକାର ଅନ୍ୟ ଅନ୍ୟ ଦେଶରେ ମଧ୍ୟ ଓଡ଼ିଆ ଭାଷା କହିବା ଦରକାର ସେମାନେ ଜାଣିବେ ଆମର ଓଡ଼ିଆ ଭାଷା ବୋଲି ଗୋଟିଏ ଭାଷା ଅଛି ସେଥିପାଇଁ ଓଡ଼ିଆ ଭାଷା ଶିଖିବା ନିହାତି ଦରକାର ଆମ ଓଡ଼ିଶାରେ ଓଡ଼ିଆ ଭାଷା ଗୋଟେ ଅଛି ନିହାତି ଶିଖିବା ଦରକାର ସେମାନେ ସେମାନେ ବି ଜାଣିବେ କଥାବାର୍ତ୍ତା ହେବେ ଓଡ଼ିଆ ଭାଷା ନିହାତି ଶିଖିବା ଦରକାର